ମୁଁ ମୋ ନିଜ ବଗିଚାରେ ଯେତେ ମଧ୍ୟ ଉଁ ଫୁଲ ଫଳ ଏବଂ ପନିପରିବା ଗଛ ଲଗାଇଛି ସେଇଟାର ଦେଶୀ ଜିନିଷ ଯେହେତୁ ମୁଁ ନିଜେ କରିକି ନିଜ ହାତ ହତିରେ ମାନେ ଅଁ ଫଳ ବା ପରିବା ଆମେ ନିଜେ ଲଗେଇ ଖାଇପାରିବୁ ତ ମୁଁ ଆଗେ ପ୍ରଥମ ଭାବେ କି ସେଇଟା ଗୋଟେ ହେଉନା କାହିଁକି ଆପଣଙ୍କ ନିଜେହାତ ନିଜହାତ ଲଗେଇକି ଖାଇବେ ସେଇଟା ଗୋଟେ ହଉନା କାହିଁକି ସେଇଟା ନିଜେ କଲେ ବହୁତ ଖୁସିଲାଗେ ଆପଣ ସେମିତି ବି ମାର୍କେଟରୁ ଯାଇକି ଆପଣ ଗୋଟେ କିଲୋ ଅଁ ଗୋଟେ ଜିନିଷ ପରିବା ଆଣିକି ତାକୁ ଖାଇଲେ ବି ତାକୁ ଯେତିକି ଶାନ୍ତି ନ ଥିବ ଆଁ ଏବଂ ତାଦେହରେ ପ୍ରୋଟିନ ବି ମଧ୍ୟ ଏତେବି ଆସୁନି ପ୍ରୋଟିନ ଭିଟାମିନ କ୍ୟାଲସିୟମ ଏଗୁଡ଼ା ଯେତେ ରହୁନି ଆପଣ ନିଜେ ଘରେ ଲଗେଇକି ବି ନିଜେ ଖାଇଲେ ସେଥିରୁ ସେଇଟା ବହୁତ ଦିଏ ଉଁ ଦେଶୀ ଏବଂ ସେଥିରୁ ବହୁତ ଆପଣ ଭିଟାମିନ ବି ମଧ୍ୟ ପାଇପାରିବେ ଏବଂ ଏଇଟା ଏହା ହଉଛି ବହୁତ ଗୁରୁତ୍ବପୂର୍ଣ୍ଣ କାରଣ ଆପଣ ଯେହେତୁ ନିଜେ ଲଗେଇକି ନିଜେ ଖାଇବେ ଏବଂ ସେଇଥିରେ କିଛି କେମିକାଲ ଭାଗ୍ୟ ମାନେ ରହୁନି ଆପଣ ବାହାରୁ ମାର୍କେଟରୁ ଯେଉଁଗୁଡ଼ା ଆଣୁଛନ୍ତି ତାଦେହେରେ ସେମାନେ କେମିକାଲ ଦେଇକି କେତେଦିନ ରଖୁଛନ୍ତି ଏବଂ ସେ ଗଛରେ ମଧ୍ୟ ଅଁ କେତେ ସାର ଦେଇକି କରୁଛନ୍ତି ଏବେ ହିଁ ଆପଣ ନିଜେ ଯେଉଁଟା ଲଗଉଛନ୍ତି ତାଦେହେରେ ସାର କିଛି ରହୁନି ସେଇଟା ପୁରା ନ୍ୟାଚୁରାଲ ଆପଣ ବି ଦେଶୀ ଜିନିଷ ପୁରା ମଧ୍ୟ ଖାଇପାରିବେ